ଆମ ଅଞ୍ଚଳ ପାହାଡ଼ ଜଙ୍ଗଲର ପରିପୂର୍ଣ୍ଣ ଏଠାରେ ବହୁ ମାତ୍ରାରେ ଶାଳପତ୍ର ମିଳେ ସେହି ପତ୍ରକୁ ଆଦିବାସୀ ଲୋକମାନେ ବିଭିନ୍ନ ଖଲିପତ୍ର ବିଭିନ୍ନ ପ୍ରକାର ପଟି ଆଦି ତିଆରି କରିଥାନ୍ତି ଯାହାଦ୍ଵାରା ସେମାନେ ବଜାରରେ ଏହାକୁ ବିକ୍ରି ଟଙ୍କା ପାଇଥାନ୍ତି ଏବଂ ସେମାନେ ଏହାକୁ ମୁଖ୍ୟତଃ ଜୀବିକା ରୂପେ ବାଛି ନେଇଥିବାରୁ ସେମାନେ ବହୁତ ଖୁସି ଅଟନ୍ତି